ହେଲୋ ଆଜ୍ଞା ନମସ୍କାର୍ ମୁଁ ପେସେଣ୍ଟ କହୁଥିଲି ଆଜ୍ଞା ମୋତେ ଟ୍ୟୁମର୍ ହୋଇଛି ସାର୍ ସାତ ଦିନ ହେଲା ଆଜ୍ଞା ନାଇଁ କିଛି ଖାଇନି ନାଇଁ ଦେଖେଇନି ଯେ ସେଇଟା ପାଇଁ ତ ଫୋନ୍ କରିଛି ସାର୍ ତୁମ ହସ୍ପିଟାଲ୍ ଫେସିଲିଟି କେମିତି ଅଛି ସାର୍ ବେଡ୍ ଫେଡ୍ର ସୁବିଧା ଅଛି ସାର୍

ବାହାର ଡକ୍ଟର୍ ଆଉ କ'ଣ ଆସୁଛନ୍ତି ଆଜ୍ଞା ବାହାର ଡକ୍ଟର୍ ଆଉ କ'ଣ ଆସୁଛନ୍ତି କି ବୋଲଛି କାଲିକୁ ଆସିବି ସାର୍ ମୋ ରେଜିଷ୍ଟ୍ରସନ୍ ବି କରିଦେଇଛନ୍ତି ସାର୍ ସାର୍ କହିଦେଉଛି ସାର୍ ସିକ୍ସ ଟୁ ୱାନ୍ ଥ୍ରୀ ଜିରୋ ଏଇଟ୍ ଫାଇଭ୍ ଏଇଟ୍ ଏଇଟ ନାଇନ୍ ସିକ୍ସ ଜିରୋ ଆଉ ମୋବାଇଲ୍ ନମ୍ବର୍ ବି ଲେଖି ଦିଅନ୍ତୁ ସାର୍ ସାର୍ ନାଇନ୍ ଥ୍ରୀ ଫୋର୍ ଏଇଟ୍ ଟୁ ୱାନ୍ ସିକ୍ସ ଜିରୋ ଥ୍ରୀ ୱାନ୍ ଆଉ ନାଁ ଟା ନୀଳାମ୍ବର ସୌଉରା ନୀଳାମ୍ବର ସୌଉରା ସାର୍ କୋଉଁ ଟାଇମ୍ରେ ଆସିଲେ ହେବ ସାର୍ ଡକ୍ଟର୍କୁ ଦେଖିବାକୁ ଆଜ୍ଞା ଆଜ୍ଞା ହଉ ରଖୁଛି ବାପାଙ୍କ ନାଁ ରଘୁନାଥ ସୌଉରା ହଉ ସାର୍ ରହିଲି ସାର କାଲିକି ଆସିବି ନମସ୍କାର ସାର